ହଁ ଆମ ଯୁବକ ମାନେ ସବୁଥିରେ ଭାଗ ନିଅନ୍ତି ଆମର ଲକ୍ଷ୍ମୀ ପୂଜା ହେଲା ଦୁର୍ଗା ପୂଜା ହେଲା ବହୁତ ଗୁଡ଼େ ପର୍ବ ପର୍ବାଣୀ ଯେଉଁ ପର୍ବ ପର୍ବାଣୀ ହେଲା ଯାତ୍ରା ହେଲା ଡ୍ରାମା ହେଲା ଡ୍ୟାନ୍ସ ହେଲା ଗୀତ ହେଲା ନୃତ୍ୟ ହେଲା ସବୁଥିରେ ସେମାନେ ଭାଗ ନିଅନ୍ତି ସେମାନେ ସବୁଥିରେ ନିଅନ୍ତି ତାଙ୍କର ସବୁଥିରେ ଇଚ୍ଛା ଅଛି ଆଉ ସେ ସବୁଥିରେ ଆଗ୍ରହ ଦେଖାନ୍ତି ଆଉ ସବୁ ପର୍ବ ପର୍ବାଣୀକୁ ସେ ତାଙ୍କ ନିଜ ପର୍ବ ପର୍ବାଣୀ ଭଳିଆ ସମସ୍ତେ ଏଥିରେ ଭାଗ ନିଅନ୍ତି ଜଣେ ଅଧେ କେହି ନୁହଁ ଗାଁ ରେ ହବ ମାନେ ଗାଁ ର ସମସ୍ତ ସମସ୍ତ ସବୁ ଯୁବକ ମାନେ ନେବେ ଆଉ ଝିଅ ମାନେ ବି ନିଅନ୍ତି ଆଉ ଯୁବକ ମାନେ ସବୁଥିରେ ଅଧିକ ନିଅନ୍ତି ଆଉ ସେମାନେ ଜାଣିଛନ୍ତି ସବୁଥିରେ କେଉଁଥିରେ କେମିତି କଲେ କଣ ହେବ ଯାତ୍ରା ହେଲା ସେମାନେ ତିନି ଦିନ ଚାରି ଦିନ ପାଞ୍ଚ ଦିନ ଦିନ ରାତି ଯାଇକି ଅଭ୍ୟାସ କରିକି ଡ୍ରାମା କରନ୍ତି ଗୀତ ହେଲା ସେମାନେ ସେମିତି ଗାଆନ୍ତି ନାଚ ହେଲା ସେମାନେ ତା ପୂର୍ବରୁ ବହୁତ ତିନି ଚାରି ଥର ତିନି ଚାରି ଦିନ ଆଗରୁ ତିନି ଚାରି ରାତି ଏମିତି ସବୁବେଳେ ଅଭ୍ୟାସ କରିକି ନାଚ ବି କରନ୍ତି ଗଉଡ଼ ବାଡ଼ି ଖେଳ ହେଲା ଗଉଡ଼ ମାନଙ୍କର ସେମାନେ ଗଉଡ଼ ମାନେ ଖେଳିବେ ତା ସହିତ ଅଲଗା ପିଲା ମାନେ ବି କେବଳ ନୁହେଁ ଯେ ଖାଲି ଗଉଡ଼ ମାନେ ଖେଳିବେ ତା ସହିତ ଅଲଗା ପିଲାମାନେ ବି ଖେଳନ୍ତି ସିଏ ଆଗରେ ଖେଳିଲେ ଏମାନେ ପଛରେ ଖେଳିବେ ସେଟା ତାଙ୍କର ପର୍ବ ସବୁ ପର୍ବ ପର୍ବାଣୀରେ ସେମାନେ ସମସ୍ତେ କିଛି ନା କିଛି କରନ୍ତି ଆମର ଲକ୍ଷ୍ମୀ ପୂଜା ହେଲା ଲକ୍ଷ୍ମୀ ପୂଜା ଯାତ୍ରା ପଡ଼ିଲା ଧର ଯାତ୍ରାରେ ସବୁ ପିଲା ମାନେ ଯାତ୍ରାରେ ବାହାର ଯାହା ଆସନ୍ତି କଳାକାର ତା ସହିତ ଗାଁ ର ବି ବହୁତ ପିଲା ମିଶନ୍ତି ସେଥିରେ ମିଶିକିନା ସେମାନେ ବି ରୋଲ କରନ୍ତି ଆଉ ସେମାନେ ବି ବହୁତ ଭଲ ପ୍ରଦର୍ଶନ କରନ୍ତି ଆଉ ବହୁତ କିଛି ମାନେ ପର୍ବ ପର୍ବାଣୀ ନିଆଁ ହେଲା ଯେଉଁ ହୁକ୍କା ମାରନ୍ତି ସେମାନେ ସେଥିରେ ବି ସବୁ ଯାହାବି ବାଡ଼ି ଖେଳ ଫାଡ଼ି ଖେଳ ହେଲା ନିଆଁ ରେ ଯେଉଁ ମାରନ୍ତି କିରୋସିନି ଇଏ କରିକି ପୁରେଇକି ଯେଉଁ ଇଏ ମାରନ୍ତି ସେଟା ବି କରନ୍ତି ଆଉ ସେମାନେ ସମସ୍ତେ ସବୁକିଛି ଜାଣିଛନ୍ତି ଆଉ ପ୍ରସେସନ୍ ହେଲା ପ୍ରସେସନ୍ ରେ ଗାଁ ଟା ଯାକ ଲୋକ ଯିବେ ଗାଁରେ ପର୍ବ ପର୍ବାଣୀ ହେଲା ମାନେ କୁଣିଆ ମୈତ୍ର ତ ଆସିବେ କୁଣିଆ ମୈତ୍ର ବି ଆସିକି ସେମାନେ ବି ନିଅନ୍ତି ଆଉ ଏମିତି ନୁହଁ କି ଖାଲି ଯେଉଁ ଘରର ଛୁଆ ସେଇମାନେ ନେବେ କୁଣିଆ ମୈତ୍ର ବାହାର ଆସିକିନା ବି ଭାଗ ନିଅନ୍ତି ସେଥିରେ ଆଉ ଗାଁରେ ହେବ ମାନେ ତା ଚାରିଟା ତା ପାଖ ଚାରିଟା ଗାଁ ସେମାନେ ବି ଆସିକି ଦେଖନ୍ତି ଯେ କଣ କେମିତି ହେଉଛି ଆଉ ସେମାନେ ବି ସେଇଥିରେ ଭାଗ ନିଅନ୍ତି ଆଉ ସେମାନେ ସମସ୍ତେ ଜାଣିଛନ୍ତି କି ଆମେ ଯଦି ଏଇଟାକୁ ଆମେ ଆଗ୍ରହ ନେଇକି କରିବୁ ତ ଆମକୁବି କିଛି ନା କିଛି କଲେ ସେଟା ଆଗକୁ ବି ଆମେ ବଢ଼ିବୁ ଆଉ ସମସ୍ତେ ବି ଦେଖିବେ ଆଉ ଆଜି ନ ହେଲେ କାଲି ଆଗକୁ ଆଗକୁ ଯିବୁ ନୁହେଁ କି ସମସ୍ତେ ଭାବି କି କରନ୍ତି କି ଖାଲି ଗାଁ ରେ କଲୁ ଆଉ ଆମକୁ କେହି ଦେଖିଲେନି ସେମିତି ନାହିଁ ସମସ୍ତେ ଦେଖିବେ ସମସ୍ତେ କରିବେ ଆଉ ଯାହାକୁ ଭଲ ଲାଗିଲା ସେମାନେ ପ୍ରାଇଜ୍ ବି ପାଆନ୍ତି ଆଉ ସେମାନଙ୍କୁ ପୁରସ୍କାର ବି ଦିଆ ଯାଏ ଆଉ ସେମାନେ ବହୁତ ଭଲ ବି କରନ୍ତି ଆଉ ସେ ସବୁଥିରେ ସମସ୍ତେ ଇଚ୍ଛା ନିଅନ୍ତି ବହୁତ ଇଚ୍ଛା କରନ୍ତି ଆଉ ବହୁତ ଆଦର୍ଶ ନିଅନ୍ତି ଆଉ ପ୍ରସେସନରେ ଗାଁ ରେ ଧର ପ୍ରସେସନ ହେଲା ଦୁର୍ଗା ପୂଜା ହେଲା କି ଲକ୍ଷ୍ମୀ ପୂଜା ହେଲା କି କାଳୀ ପୂଜା ହେଲା ଯେଉଁ ପ୍ରସେସନ ହୁଏ ସେମାନେ ସେଥିରେବି ସମସ୍ତେ ନାଚି ନାଚି ଯାଆନ୍ତି ସେଇଟା ହେଉଚି ସବୁଠୁ ଖୁସିର କଥା ସେଇଟା ଦେଖିବାକୁ ବି ସବୁଠୁ ଭଲ ଲାଗେ